ବୈଷୟିକ ଜ୍ଞାନକୌଶଳରେ ଲୋକମାନଙ୍କ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ ବୈଷୟିକ ଜ୍ଞାନକୌଶଳ ଲାଭକରିବା ଦ୍ଵାରା ବ୍ୟକ୍ତି ସର୍ବଶ୍ରେଷ୍ଠ ନିଜର ସର୍ବଶ୍ରେଷ୍ଠ ପ୍ରଦାନ କରିଥାଏ ଏବଂ ବିଭିନ୍ନ ପ୍ରକାର ଭଲ କାର୍ଯ୍ୟ କରିଥାଏ ଏହାର ବିଭିନ୍ନ ପ୍ରକାର ସୁବିଧା ଏବଂ ଆହ୍ୱାନ ର ମଧ୍ୟ ସମ୍ମୁଖୀନ ହୋଇଥାଏ ଏହା ଏହାକୁ ବିଭିନ୍ନ ପ୍ରକାର ଉପାୟରେ ସୁବିଧା ଜନକ କରିପାରିବ ସେଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସମୟରେ ଏହାକୁ ଅତ୍ୟଧିକ ପରିମାଣରେ ବ୍ୟବହାର କରିବା ଆବଶ୍ୟକ ଏବଂ ସମସ୍ତଙ୍କୁ ଏହାର ଉପଦେଶ ଦେବା ଦରକାର କିପରି ଭାବରେ ସେମାନେ ନିଜ ଜୀବନକୁ ଆଲୋକିତ କରିପାରିବେ ସେ ବିଷୟରେ ବି ଚିନ୍ତା କରିବା ଦରକାର ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଦ୍ଵାରା ମନୁଷ୍ୟର ବୁଦ୍ଧି ବିବେକର ଉନ୍ନତି ହୋଇଥାଏ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟରେ ସେମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି ଏହା ବରିଷ୍ଠ ନାଗରିକମାନଙ୍କୁ ଏହାଦ୍ଵାରା ବିଭିନ୍ନ ପ୍ରକାର ମାନକ ଆହ୍ଵାନ ମିଳିଥାଏ ଏବଂ ବିଭିନ୍ନ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ଯାହାଫଳରେ କି ବିଭିନ୍ନ ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଉପଯୋଗ କରିଥାନ୍ତି ଏବଂ ଅତ୍ୟଧିକ ପରିମାଣରେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବାରେ ସମର୍ଥ୍ୟ ହୋଇଥାନ୍ତି ବୈଷୟିକ ଜ୍ଞାନକୌଶଳ ଦ୍ୱାରା ମଣିଷ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାଏ ଏବଂ ଏହାକୁ ସୁବିଧାଜନକ ଏହାକୁ କିପରି ଭାବେ ସୁବିଧା ଜନକ କରିହେବ ସେଟା ମଧ୍ୟ ଚିନ୍ତା କରିଥାଏ ନାଗରିକ ମାନେ ବିଭିନ୍ନ ଉପାୟରେ ଏହାକୁ ଅତ୍ୟଧିକ ପରିମାଣରେ ବ୍ୟବହାର କରିଥାନ୍ତି ଯାହାଫଳରେ କି ଏହା ଅତ୍ୟଧିକ ମଣି ମଣିଷମାନେ ବ୍ୟବହାର କରିବାରେ ଉପଯୋଗୀ ହେଇଥାନ୍ତି ବୈଷୟିକ ଜ୍ଞାନକୌଶଳ ଦ୍ଵାରା ଆମେମାନେ ଅଧିକ ଉପଯୋଗ ହେଇଥାଉ ଏବଂ ନାଗରିକମାନେ ମଧ୍ୟ ଆମ ଦେଶ ର ଯୋଉ ନାଗରିକମାନେ ସମସ୍ତେ ଅଛନ୍ତି ସେମାନେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହେଇଥାନ୍ତି